ସାଧାରଣତଃ ବୃତ୍ତିରେ ମୁଁ ଜଣେ କୃଷକ ଏବଂ କୃଷିର ଉତ୍ପାତିତ ଦ୍ରବ୍ୟ ଲୋକ ମାନଙ୍କ ନିକଟରେ ପହଞ୍ଚାଇ ଥାଏ ଲୋକମାନେ ଏହି ଅମଳକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିଥାନ୍ତି ଯାହା ଦ୍ଵାରା ଏଥିରୁ ଉତ୍ତମ ମାନର ପୋଷଣ ସେମାନଙ୍କୁ ପ୍ରାପ୍ତ ହୋଇଥାଏ ଏହି କୃଷି କାର୍ଯ୍ୟ ପାଇଁ ମୁଁ ସବୁଦିନ କଷ୍ଟ କରିଥାଏ ଏବଂ ନୀତିଦିନ ଏହି କୃଷି ଉତ୍ପାଦନକୁ ଉନ୍ନତମାନର କରିବା ପାଇଁ ପ୍ରଚେଷ୍ଟା ମଧ୍ୟ କରିଥାଏ ଯାହା ଫଳରେ ଲୋକମାନଙ୍କ ପାଖରେ ସଠିକ ଦ୍ରବ୍ୟ ପହଞ୍ଚି ପାରିବ ଏବଂ ଲୋକମାନେ ଏଥିରୁ ଉପକୃତ ହେବେ